କନ୍ଧମାଳ ଏକ ବହୁତ ଭଲ ସୁନ୍ଦର ଜାଗା ଯାହାକି ମାନେ ପାହାଡ ପର୍ବତ ଝରଣାର ଭିତରେ ଜାଗାଟିଏ ଏଠାରେ ବହୁତ ଲୋକ ବାସ କରିଥାନ୍ତି ଏଠାରେ ବିଭିନ୍ନ ପ୍ରକାର ପର୍ବ ପର୍ବାଣି ପୂଜା ହୋଇଥାଏ ଯାହାକି ଏଠାର ତ ମାନେ ମାନେ ଏହାର ଫେମସ କହିଲେ ତ କାଳୀପୂଜା ଯାହାକି କାଳୀପୂଜା ଏପ୍ରିଲ ମାସରେ ହୋଇଥାଏ ଏପ୍ରିଲ ମାସ ଏକ ତାରିଖରୁ ଆରମ୍ଭ ହୋଇ ମାନେ ଏପ୍ରିଲର ଚଉଦ ତାରିଖ ଦିନ ମାନେ ପଣା ସଂକ୍ରାନ୍ତି ଦିନ ତାହା ଶେଷ ହୋଇଥାଏ ଶେଷ ତାରିଖ ମାନେ ଚଉଦ ତାରିଖ ଦିନ ଲୋକମାନେ ବହୁତ ମାନେ ମଜା ନେଇଥାନ୍ତି ବିଭିନ୍ନ ପ୍ରକାର ସେଥିରେ ନାଚ ଗୀତ ଦେଖିଥାନ୍ତି ଏବଂ ବିଭିନ୍ନ ପ୍ରକାର ଉପଭୋଗ କରିଥାନ୍ତି ବିଭିନ୍ନ ପ୍ରକାର ଖେଳ କୌତୁକ ବିଭିନ୍ନ ପ୍ରକାର ମାନେ ବଜାର ଆସିଥାଏ ଖାଇବା ପାଇଁ ବିଭିନ୍ନ ପ୍ରକାର ର ଜିଲ୍ଲାରୁ ଆସିଥାନ୍ତି ଖାଇବା ଗୁଡିକ